ସିନେମା ହଲ୍ ଯେମିତିକି ଆଇନକ୍ସ ମହାରାଜା କିଶରୀ ଟକିଜ ଶ୍ରୀୟା ଏମିତି ବହୁତ ସାରା ବହୁତ ଗୁଡ଼ିଏ ହଲ୍ ମଧ୍ୟ ରହିଅଛି ଏହା ପରେ ଆସୁଛି ଆମର ପାର୍କ ପାର୍କ ଆମ ଜିଲ୍ଲାର ଭୁବନେଶ୍ୱରରେ ଅନେକ ଗୁଡ଼ିଏ ପାର୍କ ଗୁଡ଼ିକ ରହିଛି ଯେମିତିକି ନିକୋ ପାର୍କ ଆଇ ଜି ପାର୍କ ଏବଂ ଜୟଦେବ ବାଟିକା ବଟାନିକାଲ ଗାର୍ଡ଼େନ ଓ ନନ୍ଦନକାନନ ଆଦି ବିଭିନ୍ନ ପ୍ରକାରର ସ୍ଥାନ ଏବଂ ଅଞ୍ଚଳରେ ହେଉଥିବା ଅଞ୍ଚଳରେ ମଧ୍ୟ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥାଏ ଯେମିତିକି ରାମନାଟକ ରାମନିଳା କଂସ ବଦ୍ଧ ଏବଂ ଯାତ୍ରା ଗୁଡ଼ିକ ମଧ୍ୟ ହୋଇଥାଏ ଆମେ ଏହି ସବୁ ଗୁଡ଼ିକ ଦେଖି ଆମର ମନୋରଞ୍ଜନ ଗୁଡ଼ିକ କରିଥାଉ